ବିଦ୍ୟାଳୟରେ ସବୁ ବିଷୟ ପଢ଼ାଯାଏ କାରଣ ବିଦ୍ୟାଳୟ ପାଠପଢ଼ାର ମୂଳ ଏହି ବିଦ୍ୟାଳୟରୁ ସମସ୍ତ ପାଠ ଶିକ୍ଷା କରି ଆଜି ଯେଉଁ ମାନେ ବୈଜ୍ଞାନିକ ହୋଇଛନ୍ତି ଯେଉଁ ମାନେ ଇଞ୍ଜିନିଅର ହୋଇଛନ୍ତି ଯେଉଁ ମାନେ ଡାକ୍ତର ହୋଇଛନ୍ତି ଏ ବିଦ୍ୟାଳୟରୁ ତାଙ୍କର ଆରମ୍ଭ ସେହିଟା ହେଉଛି ପ୍ରାଥମିକ ପାଠପଢ଼ାର ପ୍ରଥମ ତେଣୁ ବିଦ୍ୟାଳୟରେ ସବୁ ବିଷୟ ପଢ଼ାଯାଏ ଯିଏ ଯେଉଁ ବିଷୟରେ ଚାହିଁଲା କିଏ ବିଜ୍ଞାନରେ ଆଗାଇଲା କିଏ ଖେଳରେ ଆଗାଇଲା କିଏ ସାହିତ୍ୟରେ ଆଗାଇଲା କିଏ ଏହି ବିଭିନ୍ନ ପ୍ରକାର ଗତିରେ ସେମାନଙ୍କର ପିଲାମାନେ ଯାଆନ୍ତି ତେଣୁ ଏଠି ଶିକ୍ଷକମାନେ ନିଶ୍ଚିତ ଭାବେ ଭଲ ନିଶ୍ଚିତ ଭାବେ ଶୁଶିକ୍ଷିତ ଯଦି ଶିକ୍ଷକମାନେ ଭଲ ନହେବେ ତାହେଲେ ଶିକ୍ଷାର ଶିକ୍ଷା ଆଗକୁ ଯାଇ ପାରିବନି ତେଣୁ ଶୁଶିକ୍ଷିତ ନିଶ୍ଚିତ ଶିକ୍ଷକମାନେ ନିଶ୍ଚିତ ଭଲ ଯେଉଁ ମାନେ ଭଲ ନୁହଁ ସେମାନେ ତ ବଦନାମ ହେବେ ତାଙ୍କ ଦ୍ୱାରା ତ ବିଦ୍ୟା ଭୁଶୁଡ଼ି ଯିବ ସେମାନଙ୍କ ଉପରେ ସେମାନେ ଦଣ୍ଡିତ ହେବେ ତେଣୁ ଶିକ୍ଷକମାନେ ନିଶ୍ଚିତ ଭାବେ ଭଲ କାରଣ ବହୁତ ପିଲାମାନଙ୍କର ସିଏ ହେଲେ ବାପା ମା ପ୍ରଥମେ ବାପା ମା ଯେମିତି ଘରୁ ବିଦ୍ୟାଟା ବାପା ମା ଶିଖାନ୍ତି ତେଣୁ ସ୍ ବିଦ୍ୟାଳୟ ହେଉଛି ତାଙ୍କର ବାପା ମା ଛାତ୍ର ଛାତ୍ରୀ ମାନଙ୍କର ବାପା ମା ସେମାନଙ୍କୁ କେମିତି ଆଗାଇବେ ସେମାନେ ଏ ତେଣୁ ଶିକ୍ଷକ ମାନଙ୍କର ଦାୟିତ୍ୱ